ଗାଁର ଲୋକମାନଙ୍କ ପାଖରେ ମାନେ ଟଙ୍କାର ସମ୍ବଳ ନଥାଏ ଯାହାଫଳରେ ସେମାନେ ବେପାର ବଡ଼ ବାଣିଜ୍ୟ ବେପାର କରିପାରନ୍ତି ନାହିଁ

ମୁଁ ଭାବୁଛି ତାଙ୍କ ପାଖରେ ଯଦି ସରକାରଙ୍କର କିଛି ଅନୁଦାନ ମିଳନ୍ତା କ୍ଷୁଦ୍ର ଚାଷୀମାନେ ଉପକୃତ ଉପକୃତ ହୁଅ ହେଇଥାନ୍ତେ ବ୍ୟବସାୟକୁ ସେମାନେ ବଜାଇ ରଖିଥାନ୍ତେ ସରକାର ଯଦି ସେମାନଙ୍କୁ କିଛି ସାହାଯ୍ୟ ଦିଅନ୍ତା ତାଙ୍କର ଋଣ ଆଖରେ ସେମାନେ ମାନେ ବ୍ୟବସାୟକୁ ବଢ଼େଇ ରଖିଥାନ୍ତେ ଠିକ୍ ସମୟରେ କିସ୍ତି କିସ୍ତି ପ୍ରଦାନ କରି ବାରମ୍ବାର ବ୍ୟବସାୟକୁ ଉପରକୁ ନେଇ ପାରିଥାନ୍ତେ